ଆମ ନୟାଗଡ଼ ଜିଲ୍ଲାରେ ବର୍ତ୍ତମାନ ସର୍ବଶିକ୍ଷା ଅଭିଯାନ ଚାଲିଛି ଗରିବ ପିଲାମାନେ ବି ଭଲ ସୁବିଧାରେ ପାଠ ପଢୁଛନ୍ତି ତା'ଙ୍କୁ ଡ୍ରେସ୍ ଡ୍ରେସ୍ ପୋଷାକ ଦିଆଯାଉଛି ବୁଟ୍ ସକ୍ସ ଦିଆଯାଉଛି ଆଉ ଯିବାର ଯାତାୟାତ ର ବି ସୁବିଧା କରାଯାଇଛି ସ୍କୁଲ୍ରେ ଖାଇବା ପାଇଁ ତା'ର ସୁବିଧା କରାଯାଇଛି ଆଉ ବର୍ତ୍ତମାନ ସେ ସେତେବେଳେ ଯେ କି ଯା'ର ଗୋଟେ ଅସୁବିଧା ରହୁଥିଲା ଗରିବ ପିଲାମାନେ ସେତେ ସେ ଶିକ୍ଷା ର ସୁବିଧା ପାଇ ପାରୁନଥିଲେ ବର୍ତ୍ତମାନ ଏହି ସର୍ବଶିକ୍ଷା ଅଭିଯାନରେ ଯୋଉ ସବୁ ଗରିବ ପିଲାମାନଙ୍କୁ ମଧ୍ୟ ସୁବିଧା ସେମାନେ ପାଠ ପଢ଼ିପାରୁଛନ୍ତି ସୁବିଧା ସୁଯୋଗ ଦିଆଯାଇଛି ଆଉ ତାଙ୍କର ପାଠପଢ଼ାର ବିକାଶ ମଧ୍ୟ ଅଭିବୃଦ୍ଧି ହେଇଛି ଶିକ୍ଷା ଶିକ୍ଷାର ସଦୁପଯୋଗ ମଧ୍ୟ ହେଇପାରୁଛି ପିଲାମାନେ ଅଭିବୃଦ୍ଧି ମଧ୍ୟ ହେଇଛି ପିଲାମାନେ ଭଲରେ ପାଠ ପଢ଼ିବା ପାଇଁ ସ୍କୁଲ୍ରେ ପହଁଞ୍ଚି ପାରୁଛନ୍ତି ଓ ପଢୁଛନ୍ତି ମଧ୍ୟ